ଗାଁରେ ସବୁଥରେ ତ ବିଜୁଳି ଦରକାର ଯେହେତୁ ଫ୍ୟାନ୍ ଚାଲୁଛି ପାଣି ମଟର୍ ଉଠଉଛି ଆଉ ୱାସିଙ୍ଗ୍ ମେସିନ୍ ଇଏ ଚାଲିଛି ଆଇରନ୍ ଫ୍ୟାନ୍ ଇଲେକ୍ଟ୍ରିକ୍ ବଲ୍ବ ହିଟର୍ ଫିଟର୍ ସବୁ ତ ଗାଁରେ ଚାଲୁଛି ଆଉ ଟି ଭି ସବୁକିଛି ଇଲେକ୍ଟ୍ରିକ୍ ଦ୍ଵାରା ହେଉଛି ମେନ୍ କରି ଚାଷ କାର୍ଯ୍ୟରେ ବି ବିଜୁଳି ଉପରେ ବି ବହୁତ ନିର୍ଭର ହଉଛି ଯେହେତୁ କି ଇଏ ମେସିନ୍ ଧାନ ଗୋଳା ମେସିନ୍ ଆଉ ଧାନକଟା ମେସିନ୍ ଧାନ ବାଡ଼େଇବା ମେସିନ୍ ସେଇ ସବୁ ଚାଷ କାର୍ଯ୍ୟରେ ନିବୃତ ହେଉଛି ଆଉ ବିଭିନ୍ନ ଏଇ ହୁକ୍ ପକେଇକି ଯେଉଁ ଜାଳିକି ବି ଲୋକମାନେ ସବୁ ଇଲେକ୍ଟ୍ରିକ୍ ପକେଇକି ଖୁଣ୍ଟରୁ ଆଣିକି ଧାନ ବାଡ଼ଉଛନ୍ତି ସବୁ ପ୍ରକାର ଏଇଠି ଚାଷ କାର୍ଯ୍ୟରେ ବି ନିର୍ଭର ହେଉଛି ବିଜୁଳିର